ହଁ ଆମ ପରିବାରରେ ଆମେ ବିଭିନ୍ନ ପ୍ରକାର ଧାର୍ମିକ ପର୍ବ ପାଳନ କରାଇ ଥାଉ ଉଦାହରଣ ସ୍ୱରୁପ ଦୀପାବଳି ଆମେ ଦୀପାବଳି ଦିନ ସକାଳୁ ଉଠି ଗାଧୁଆପଧୁଆ ସାରି ନିଜର ନିତ୍ୟକର୍ମ ସାରି ନୂଆ ପୋଷାକ ପିନ୍ଧି ଖେଳ ପଡ଼ିଆକୁ ଆସିଥାଉ ସେଠାରେ ପାରାୟଣ ଅନୁଷ୍ଠିତ ହୋଇଥାଏ ପାରାୟଣ କାର୍ଯ୍ୟକ୍ରମ ସରିବା ପରେ ସମସ୍ତ ଲୋକ ଆମ ଗ୍ରାମର ସମସ୍ତ ଲୋକ ସେଠାରେ ଉପସ୍ଥିତ ଥାନ୍ତି ଏବଂ ସମସ୍ତେ ପ୍ରସଙ୍ଗରେ ପ୍ରସାଦ ସେବନ କରିଥାଉ ଏଥିରେ ଆମ ଗ୍ରାମର ପିଲାମାନେ କମିଟି କମିଟି ପିଲାମାନେ ସାହାଯ୍ୟ କରିଥାନ୍ତି ପ୍ରସାଦ ସେବନ ସମୟରେ ପ୍ରସାଦ ବାଣ୍ଟିବାରେ ଏବଂ ପ୍ରସାଦ ଖାଇସାରି ସମସ୍ତ ଘରକୁ ଆସନ୍ତି ପୁଣି କିଛି ସମୟ ବିଶ୍ରାମମାନେ ସାଜାସଜା ହୋଇ ପୁଣି ବାହାରି ଯାଆନ୍ତି ଦୀପାବଳି ପଡ଼ିବାକୁ ଯେଉଁଟାରେକି ମେଳ ମେଲୋଡ଼ିର ମେଲୋଡ଼ି ଅନୁଷ୍ଠିତ ହୋଇଥାଏ ଏବଂ ସେଠାରେ ବିଭିନ୍ନ ପ୍ରକାର ବମ୍ ତାଲ ବମ୍ ନଡ଼ିଆ ବମ୍ ଲଙ୍କା ବମ୍ ଟାଇଗର ଏସବୁ ବିଭିନ୍ନ ପ୍ରକାର ବମ୍ ଫୁଟାଇଥାନ୍ତି ଝିଅମାନେ ଝିରିଝିରି ଖେଳିଥାନ୍ତି ଏବଂ ସମସ୍ତଙ୍କ ପରିବାରରେ ସମସ୍ତ ନାରୀମାନେ ଦୀପ ଜାଳି ଦୀପ ଜାଳି ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି ଏବଂ ଦୀପାବଳି ଦିନ ଆମ ଗ୍ରାମରେ ମା' କାଳି ଏବଂ ଶିବଙ୍କୁ ପୂଜା କରାଯାଇଥାଏ ଏହିପରି ଭାବରେ ଆମେ ଦୀପାବଳି ପର୍ବ ପାଳନ କରିଥାନ୍ତୁ ଏହି ଦିନ ସମସ୍ତେ ମିଠା ମଧ୍ୟ ଖାଇଥାଉ